ଓଡ଼ିଆ ଭାଷା ଏକ ପୁରାତନ ଓ ପ୍ରାଚୀନ କଳା ଓ ସଂସ୍କୃତି ପରିପୂର୍ଣ୍ଣ ଭାଷା ଯାହା ଆଜିକା ସମୟରେ ଦେଶ ବିଦେଶରେ ମଧ୍ୟ ଖ୍ୟାତି ଅର୍ଜନ କରିପାରିବ ଏଥିରେ ବହୁ ଶିଖିବାର ଜିନିଷ ମଧ୍ୟ ରହିଛି ଯାହାକି ଆମ ପରମ୍ପରା ଓ ସଂସ୍କୃତିକୁ ଆଗେଇ ନେବାରେ ଲାଗିଛି ଏହି ଭାଷାଟି ଅତି ସହଜ ଓ ଶୁଣିବା ପାଇଁ ସୁମଧୁର ହୋଇଥାଏ ତେଣୁ ଏହା ମୋତେ ଆକର୍ଷଣୀୟ ବୋଲି ମନେ ହୁଏ